ଗ୍ରାମାଅଞ୍ଚଳରେ ସାଂସ୍କୃିତ ପରି ପରିଚୟକ ବଜାଇ ରଖିବା ପାଇଁ ପ୍ରୋତ୍ସାହିତ ରଖିବା ରଖିବା ପାରମ୍ପାରିକ କ୍ରୀଡ଼ା ଭୂମିକା ରହିଛି ଗାଁର୍ ପିଲାମାନେ ଭଲ୍ ଖେଲ୍ବା ଲାଗି ଗାଁର୍ ନା ରଖ୍ବାର୍ ଲାଗି ବହୁତ ପୂର୍ବରୁ ଆରମ୍ଭ କ୍ରିକେଟ ଏନ୍ତିକି ଫୁଟବଲ ସବୁ ଖେଲ ଏମିତି ଖେଳିକରି ଗାଁର୍ ନାଁ ରଖ୍ମୁ ଏନ୍ତା ବୋଲି କରି ଘର୍ ମାନେ ଲୋକମାନେ ବି ବହୁତ ଖୁସି ରହିବେ ତା ପରେ ରହିକରି ଗାଁରେ ଖେଳିକରି ସବୁ ପିଲାମାନେ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ୍ ଆଉ ମଧ୍ୟ ଭଲର ଖେଲିଲେ ପିଲାମାନଙ୍କର ବ୍ଲକ୍ ସ୍ଥରକେ ଯିବେ ବ୍ଲକ୍ନୁ ଜିଲ୍ଲା ଜିଲ୍ଲାରୁ ଏନ୍ତା ରାଜ୍ୟସ୍ଥରକୁ ଯିବେ ମାନ ରଖିବେ ସେଥିପାଇଁ ଖେଳ ପାଇଁ ପ୍ରୋତ୍ସାହିତ କରନ୍ତି